ଆମ ଗ୍ରାମର ରାସ୍ତା ଖାଲ ଢିପ ସରକାରଙ୍କର ଦୃଷ୍ଟିକୋଣ ଆମ ଗ୍ରାମ ଉପରେ ପଡ଼ୁ ନାହିଁ ଯାହାଫଳରେ ରୋଗୀ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରୁନି ଫଳରେ ବହୁତ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନେଟୱାର୍କ ଅସୁବିଧା ଲାଗି ଆମେ ଠିକ୍ ସମୟରେ ଆମ୍ବୁଲାନ୍ସର ସହାୟତା ନେଇ ପାରୁନାହୁଁ ଏବଂ ଗ୍ରାମଠାରୁ ମେଡ଼ିକାଲ ବହୁତ ଦୂରରେ ଥିବାରୁ ହଠାତ୍ କିଛି ଲୋକଙ୍କର ଦେହ ଖରାପ ହେଲେ ଆମେ ଠିକ୍ ସମୟରେ ରୋଗୀଟିକୁ ପହଞ୍ଚେଇ ପାରୁନାହୁଁ ଫଳରେ ରୋଗୀଟି ମୃତ୍ୟୁବରଣ କରୁଛି ଏଥିପାଇଁ ସରକାରଙ୍କୁ ଅନୁରୋଧ କରୁଛିକି ଆମ ଗ୍ରାମକୁ ଆମ୍ବୁଲାନ୍ସ ଓ ରାସ୍ତାର ସୁବିଧା କରାଯାଉ